ହଁ ଆଜ୍ଞା ଆମ ଅଞ୍ଚଳରେ ଗାଈ ଗୋରୁ ଦୁଗ୍ଧ ଚାଷ ହେଇପାରିବ ଭଲ ମାତ୍ର ଆମକୁ କ୍ଷୀର ଦୁଗ୍ଧ ବିକିବା ପାଇଁ ଜାଗା ନାହିଁ ଏବଂ ଯଦି ଆମକୁ କ୍ଷୀର ବିକିବା ପାଇଁ ଜାଗା ହେଇଥାନ୍ତା ଆମେ ହେଇଥାନ୍ତୁ ଆମକୁ ଓମ୍ଫେଡ଼୍ ଯୋଗାଇ ଦେଲେ ଆମେ ହେଇଯାନ୍ତୁ ନହେଲେ ଆମେ ଗୋରୁ ଗାଈ ପୋଶୁଛୁ ମାତ୍ର କ୍ଷୀର ବିକ୍ରି ପାରୁନୁ ସେଇଟା ପାଇଁ ଆମେ ବହୁତ ଅସୁବିଧା ଅଛୁ ଏଇ କାମ କଲେ ଆମେ ଚୀର ଉପକୃତ ହବୁ ଦୟାକରି ଆମକୁ ଏହି ସୁଯୋଗ ଦେଲେ ଆମେ ଚୀର ଉପକୃତ ହେଇ ଯାଆନ୍ତୁ ଆଉ କୃଷି ଆସ ଚାଷ କରୁଛୁ ଆମେ ଚାଷୀ ଲୋକ ଚାଷ କଲେ ମଧ୍ୟ ସବ୍ଜିି ବିକ୍ରି ହଉ ନାହିଁ ମଣ୍ଡି ନାହିଁ ଏଇଟା ଭାଇ ବହୁତ ଅସୁବିଧା ହେଉଛୁ ଏଇ ଜିନିଷଟା କଲେ ଆମେ ବହୁତ ବହୁତ ଉପକୃତ ହେଇଯାନ୍ତୁ ଆଉ ଏଇଟା ଆମର କଥା ଏଇଠେଇ ଆମର ହବ